ଆମେ ତ ଯେତେବେଳେ ପାଠ ପଢ଼ୁଥିଲୁ ସେତେବେଳେ ବିଦ୍ୟାଳୟରେ କୌଣସି ପ୍ରକାର ପାଠାଗାର ନଥିଲା କାରଣ ସେତେବେଳେ ସ୍କୁଲ ବହୁତ ଛୋଟ ଥିଲା ଆଜିକା ଯୁଗରେ ତ ବହୁତ ବଡ଼ ବଡ଼ ବିଲ୍ଡିଙ୍ଗ ସବୁ ସ୍କୁଲ ହୋଇଚାଲିଛି କିନ୍ତୁ ସେତେବେଳେ ଏତେ ସୁବିଧା ନଥିଲା ପାଠାଗାର ନଥିଲା ହେଲେ ବି ଆମର ଯେତିକି ବି ଆମର ପୁସ୍ତକ ଦରକାର ଥିଲା ସେହା ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ ମିଳୁଥିଲା ଯେମିତିକି ଆମର ସାହିତ୍ୟ ବହି ହେଲା ଭୂଗଳ ବହି ହେଲା ଇତିହାସ ହେଲା ଇଂରାଜୀ ହେଲା ଏହିସବୁ ବହି ଆମକୁ ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ ମାନେ ସୁଯୋଗରେ ସୁବିଧାରେ ଆମକୁ ମିଳିପାରୁଥିଲା ଏହା ସେତେବେଳେ ପୁସ୍ତକରେ ଯେଉଁସବୁ ବହି ଥିଲା ଯେଉଁସବୁ ବିଷୟବସ୍ତୁ ଥିଲା ସେ ବିଷୟବସ୍ତୁ ଆଜିକା ଯୁଗରେ ନାହିଁ ସେତେବେଳେ ଯେମିତିକି ଆମର ଆମର ଛବିଳ ବର୍ଣ୍ଣବୋଧ ଯେଉଁ ବହି ଥିଲା ଛବିଳ ବର୍ଣ୍ଣବୋଧ ବହିରେ ଆମର ଯେଉଁ ପୁଷି ମାଉସୀ କବିତାଟି ଥିଲା ସେଇଟା ଅତି ସୁନ୍ଦର ତ ସେଥିରେ ଯେଉଁ ଆମର ଘୋଷା ପାଠ ଥିଲା ଯେଉଁ ଗୀତ ଥିଲା କବିତା ଥିଲା ସେସବୁ ଏବେକା ଯୁଗରେ ଆଉ ନାହିଁ ଛବିଳ ବର୍ଣ୍ଣବୋଧ ବହି ସେତ ବହୁତ ପୁରୁଣା ବହି ଯେଉଁଟାକି ଆମ ବେଳେ ଆମେ ପଢ଼ିଥିଲୁ ଯେଉଁଟାକି ସବୁବେଳେ ସ୍ମରଣୀୟ ରହିବ ବାକି ରହିଲା ଆମର ସାହିତ୍ୟ କଥା କହିଲେ ତ ନ ସରେ ଆମର କାଳିଜାଇର ସନ୍ଧ୍ୟା କାଳିଜାଇର ସନ୍ଧ୍ୟା ଗୀତ ହେଉ କି ଆମର ଟୁନା ଟୁଆଁ ଟୁଇଁ ଗପ ହେଉ କି ଆମର ଧର୍ମପଦ ଯେଉଁଟାକି ଆମର କୋଣାର୍କର ବିଷୟରେ ବସ୍ତୁର ଆମର ଟୋଟାଲ ପୁସ୍ତକର ଆମର ସେଥିରେ ଦିଆଯାଇଥିଲା ତ ସେସବୁ ଜିନିଷ ଏବେକା ଯୁଗରେ ବହିରେ ଆଉ ନାହିଁ ତ ସେ ବହି ବି ଆଉ ଆଜିକାଲି ଦେଖିବାପାଇଁ ମିଳୁନାହିଁ ତ ହେଲେ ବି ସେସବୁ ଯେଉଁସବୁ ବହି ଆମେ ପଢ଼ିଛୁ ସେ ସବୁବେଳ ପାଇଁ ଆମର ସ୍ମରଣୀୟ ହୋଇକି ରହିବ